ହ୍ୟାଲୋ ହଁ ଡ୍ରାଇଭର୍ ଭାଇ କ୍ୟାବ୍ କ'ଣ ଲେଟ୍ ହେଇଗଲାଣି ଡ୍ରାଇଭର୍ରେ ଖାଇବେ ମୁଁ ଦେଖୁଛି ଦେଖୁଛିି କଲ୍ କ'ଣ କାଟିଦେଲେ ହଁ ଦେଖବା ଆଉ ଆଉ ଜଣେ ସେ ଷ୍ଟାଣ୍ଡର ଡ୍ରାଇଭର୍ କଲ୍ କରିବା ହଁ ଭାଇ ଯେଉଁ ଗାଡ଼ି ଆମେ ବୁକିଙ୍ଗ କରିଥିଲୁ ସେ ଗାଡ଼ି କ'ଣ ଏତେ ଲେଟ୍ ହେଇଗଲାଣି ଆମେ ଛାଡ଼ି ପଳାଉଛୁ ହଁ ଡ୍ରାଇଭର୍ ମୁଁ ଜଣାଉଛି ଜଣାଉଛି ନା ଭାଇ ଆମକୁ ବହୁତ ଡେରି ହେଇଗଲାଣି ଆମେ ପଳାଇବୁ ଦେଖନ୍ତୁ ଭାଇ ଏତେ ଲେଟ୍ ହେଇଗଲାଣି ଆଉ ରହି ହେବନି ଆମେ ଯାଉଛୁ